ନବଜାତ ଶିଶୁମାନଙ୍କର ଯେପରି ହାଇଜେନିକ୍ ପରିବେଶ ଥାଏ ଏବଂ ଅନ୍ହାଇଜେନିକ୍ ଅବସ୍ଥା ଯୋଗୁଁ ଅସୁସ୍ଥ ନାଇଁ ହେବାର୍ଲାଗି ଆମେ ପଦକ୍ଷେପ ନେବା ପ୍ରଥମେ ଶିଶୁ ଜନ୍ମ ହେବା ପରେ ତାହାକେ ଆମେ ଭଲ୍ ଭାବରେ ପୁଛା ପୁଛି କରି ରାଶି ତେଲ ହଲ୍ଦୀରେ ଲଗାମା ତାପରେ ଶିଶୁକେ ମା' କ୍ଷୀର ନିହାତି ଦେମା ଶିଶୁକେ ଭଲ୍ସେ ଆମେ ଯତ୍ନ ନେମା କପ୍ଡ଼ା କପ୍ଡ଼ାମାନଙ୍କୁ ଡେଟଲ୍ରେ ସଫା କର୍ମା ଆଉ ଆମ ହାତ ସବୁବେଲେ ସଫା ସୁତର୍ କରି ଶିଶୁକେ ଧର୍ମା ତାର୍ପରେ ଶିଶୁର୍ ପ୍ରପର୍ କେୟାର୍ ନେମା ଇନ୍ଫେକ୍ସନ୍ ନାଇଁ ହେବାର୍ ଲାଗି ଆମେ ବହୁତ୍ ଭଲ୍ସେ ରହେମା ଆଉ ସବୁବେଲେ ସଫା ସୁତର୍ ରହେବା ଦର୍କାର୍